ହଁ ମୁଁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଅବଗତ ଅଛି ଏହା ଗୋଟେ ମଣିଷ ଅଧିକରୁ ଅଧିକରୁ ଅଧିକ ସମସ୍ୟାରେ ସମସ୍ୟା ଦୁଃଖ ଟେନସନ୍ରେ ସମ୍ମୁଖୀନ ହେଲେ ମାନସିକ ସ୍ୱାସ୍ଥ୍ୟ ଖରାପ ହୋଇଯାଏ ଏବଂ ଆମେ ଏହାକୁ ଭଲ କରିବାକୁ ଗଲେ କିମ୍ବା ଆମେ ଏହାକୁ ଏହାର ସମାଧାନ କରିବାକୁ ଗଲେ ସେଇ ବ୍ୟକ୍ତିକୁ ଭଲ ପରିବେଶରେ ରଖିବାକୁ ପଡ଼ିବ ତା ସହିତ ଉତ୍ତମ ଆଚରଣ କରିବା ପାଇଁ ପଡ଼ିବ ତା ସହିତ ଭଲ ବ୍ୟବହାର କରିବା ପାଇଁ ପଡ଼ିବ ଭଲ ପରିବେଶ ଦେବା ପାଇଁ ମୁକା ପଡ଼ିବ ଏବଂ ଏହାର ସମସ୍ୟା ପାଇଁକା କେନ୍ଦ୍ର ଅଛି ଯେଉଁଠି ସମସ୍ୟା ମାନସିକ ସ୍ଥିତି ଖରାପ ହେଉଥିବା ଲୋକମାନଙ୍କର ଚିକିତ୍ସା କରାଯାଏ ସେମାନଙ୍କ ପାଇଁକା ଭଲ ପରିବେଶ ଗଠନ କରାଯାଏ ସେମାନଙ୍କ ସହିତ ଭଲ ଆଚରଣ କରାଯାଏ ଏବଂ ଆମ ସମାଜରେ ଏହାକୁ ଗମ୍ଭୀରତାର ସହିତ ଆମେ ଏହାକୁ ନଉ ଏବଂ ଏଇ ଯଦି ଆମେ ଯଦି ଏହାକୁ ଗମ୍ଭୀରତାର ସହିତ ନନେବା ତା'ହେଲେ ଯେଉଁ ଲୋକ ସହିତ ଯେଉଁ ଲୋକର ମାନସିକ ସ୍ଥିତି ଖରାପ ହୋଇଯାଇଛି ତାର ସ୍ଥିତି ବେଶି ଖରାପ ହେଇଯାଇପାରେ ସେ ନିଜକୁ ନିଜ ମାରିଦବ ନିଜକୁ ନିଜ ମାରିବା ପାଇଁ ବି ଚେଷ୍ଟା କରିପାରେ ଏବଂ ସୁଇସାଇଡ଼୍ ଆଟେମ୍ଟବି କରିପାରେ ତେଣୁ ଆମେ ଏହାକୁ ଗମ୍ଭୀରତାର ସହିତ ନେବା ନିହାତି ଜରୁରୀ ଏବଂ ତାର ସ୍ୱାସ୍ଥ୍ୟ କେମିତି ଧୀରେ ଧୀରେ ଭଲ ହେବ ତା ପ୍ରତି ଧ୍ୟାନ ଦବା ଦରକାର ତା ଦ୍ୱାରା ଯେଉଁ ଯେଉଁ ଲୋକଟି ଏ ସମସ୍ୟାର ସହିତ ଗତି କରୁଛି ସେ ଭଲ ହେଇପାରେ